ପାରମ୍ପରିକ ଉତ୍ସବରେ ନୃତ୍ୟ କରିବା ସମୟରେ ଲୋକମାନେ ସାଧାରଣତଃ ଗୀତର ଲେଖା ଏବଂ ଶୈଳୀକୁ ନେଇକି ନୃତ୍ୟ ପରିବେଷଣ କରିଥାନ୍ତି ବିଭିନ୍ନ ପ୍ରକାରର ନୃତ୍ୟ ଅଛି ଯେମିତିକି ଆମର ହେଲା ଗଉଡ଼ ବାଡ଼ି ଏହି ନାଚ ପାଇଁ ସାଧାରଣତଃ ଧୋତି ଗାମୁଛା ଗଞ୍ଜି ଏବଂ ହାତରେ ଗୋଟେ ଗୋଟେ ବାଡ଼ି ତାଙ୍କର ଆବଶ୍ୟକ ପଡ଼ିଥାଏ ପାଦରେ ଘୁଙ୍ଗୁର ମଧ୍ୟ ଆବଶ୍ୟକ ପଡ଼ିଥାଏ ଏବଂ ନୃତ୍ୟ ଶିଳ୍ପୀମାନଙ୍କର ପାରମ୍ପରିକ ପୋଷାକ ଗୁଡ଼ିକ ଆଉ ଅଳଙ୍କାର ଗୁଡ଼ିକ ହେଉଛି ଶାଢ଼ୀ ଘାଗରା ଚୋଲି ଚୁନରି ଘୁଙ୍ଗୁର ହାତରେ ଚୁଡ଼ି ବେକରେ କଉଡ଼ି ମାଳି ହଉ କି ନହେଲେ ସାଧାରଣ ମାଳି ଏବଂ ମୁଣ୍ଡରେ ଫୁଲ ମିଶ୍ରିତ ଗୋଟିଏ ଖୋଷା ଇତ୍ୟାଦି ବ୍ୟବହାର କରାଯାଇଥାଏ